ଆମେ ଗୁଟେ ଏକ ବଡ଼ ବଡ଼ ମାଛ ଧରୁ ବଡ଼ ଡ଼୍ୟାମ୍କୁ ଯାଉ ମାଛ ଧରିବା ପାଇଁ ଡ଼୍ୟାମ୍ ଦେଖିଲୁ ବଡ଼ ପଚାଶ କିଲିଆ କୁଡ଼ିଏ କିଲିଆ ଜାଲ ଚିରିଦେଇ ପଳେଇବେ ବଡ଼ ମାଛ ଆମର ହେଉଛି ନଦୀ ମାନକରେ ବଡ଼ ବଡ଼ ମାଛ ମିଳେ ଭାବିଥିନୁ ସେ ମାଛ ଧରିବୁନୁ ସେଟା ହୋଉଛି ଚକ୍ର ଅଛି ସେ ମାଛଟା ଠାକୁର ସାହା ମାଛକୁ ଭାବୁ ବଜାରରେ ଗାଁରେ କିଏ ଖାଆନ୍ତିନି ସେଉଳ ଟାଇପ୍ର ମାଛଟା ଦେଶୀ ମାଛଟା ଲାଞ୍ଜରେ ଚକ୍ର ଥାଏ ସେଟା ଠାକୁରଙ୍କ ମାଛ ଭାବିକି ଆମେ ଖାଉନା ଭାବୁନା ଧରୁନା ଧରୁନା ଛାଡ଼ି ଦେଉ କି ଘିନି ଆଣୁ ଗାଁରେ ବି ବହୁତ୍ ଲୋକ ଆଦିବାସୀ ଲୋକମାନେ ନେଇଯାଆନ୍ତି ସେଇ ଭଳିଆ ଧରିଛୁ କେବେ କେବେ ବଡ଼ ବଡ଼ ମାଛ ବି ଦଶ କିଲିଆ କୁଡ଼ିଏ କିଲିଆ ମାଛ ଜାଲରେ ଧରୁ ସେ ଜାଲ ଚିରିଦିଏ ସେଇ ମାଛ ବି ଧରୁ ବହୁତ ଦୁଇ ତିନିଟା ଜାଲ ତା ବତାରେ ପକେଇକି ବହୁତ କଷ୍ଟରେ ଧରୁ ଏଇ ଭଳିଆ ଆମର ବି ହୋଇଛି ନଦୀମାନଙ୍କୁ ବଡ଼ ବଡ଼ ନଦୀ ଯେତେବେଳେ ବଢ଼ି ଆସେ ବଡ଼ ବଡ଼ ବିରାଟ ବଡ଼ ସବୁ ଫିଙ୍ଗା ଜାଲ ଧରିକି ପକଉ ଦୁଇ ତିନି ଟା ତାପରେ ତାପରେ ଜାଲ ପକଉ ମେଳ ସାଙ୍ଗ ମେଳ ତିନି ଚାରି ଜଣ ଜାଲ ନେଇକି ଯାଉ ଧରିବାକୁ ବହୁତ କଷ୍ଟଲାଗେ ତାକୁ ବି ଦାଆ ହଉ ହାଣିକି ଧରୁ ନହେଲେ ସେ ଜାଲ ଚିରିଦିଏ ଏଇଟା ଦ୍ଵାରା ମାଛ ଭଲ ହୁଏ ଏଇଟା ବି ବଜାରରେ ଭଲ ରେଟ୍ ହୁଏ ବଡ଼ ବଡ଼ ଦେଶୀ ମାଛ ସରକାରୀ ମାଛ ବି ବଡ଼ ବଡ଼ ଧରେ ଦଶ କିଲିଆ ଆଠ କିଲିଆ କୋଡ଼ିଏ କିଲିଆ ମାଛ ବାଳିଆ ଧରିବା ପାଇଁ ବି କଷ୍ଟ ହୁଏ କାମୁଡ଼ି ଦିଏ ହାତ କୁ ବି କଷ୍ଟ ହୁଏ ବଡ଼ ବଡ଼ ମାଛ ଜାଲକୁ ଧରିକି ଯାଉ ଆଉ